କେଉଁ ଜୋତା କହିଲେ ସେ ଭଳିଆ ଜୋତା ତ ନାହିଁ ମୋ ପାଖରେ କି ଯଦି ଆପଣ କହିବେ ତ ଆଡ଼ଭାନ୍ସ୍ ଦେଲେ ମୁଁ ଆଣିକି ଆପଣଙ୍କୁ ଦେଇ ପାରିବି ଜୋତା ଆପଣଙ୍କର ବାରଶହ ପାଖାପାଖି ଆସିବ ମୋତେ ଲାଗୁଛି ମୁଁ ତ ସଠିକ ରେଟଟା ଜାଣିନି ତଥାପି ଆପଣ ମୋତେ ଦେଲେ ଆଡ଼ଭାନ୍ସ୍ ମୁଁ ଆଣିକି ଦେବି ଦୁଇ ହଳ ନେବେ ଆପଣ ଗୋଟେ କାମ କରନ୍ତୁ ଛଅଶହ ଟଙ୍କା ମୋତେ ଆଡ଼ଭାନ୍ସ୍ ଦିଅନ୍ତୁ ନହେଲେ ମୁଁ ଦେଖିକି ସେଇଟାକୁ ଆପଣଙ୍କୁ ଜୋତା ଆସିଲା ପରେ କେତେ ରେଷ୍ଟ୍ ଆପଣ ଦେଇଦେବେ ମୋତେ କ'ଣ କହୁଛନ୍ତି ଦେଖନ୍ତୁ ସେମିତି ଜୋତା ଆମ ପାଖରେ ରଖୁନୁ ଯଦି ହେଲା ସିଏ ଯିଏ ଅର୍ଡ଼ର୍ ଦେଲେ ଆମେ ଆଣିକି ଦେଉ ତେଣୁ ସେମିତି ଜୋତା ମିଳେ ବି ନାହିଁ ମିଳିବା ବି ବହୁତ କଷ୍ଟ ତେଣୁ ତା'କୁ ଅର୍ଡ଼ର୍ ଦେଇକି ଆଣିବା ପାଇଁ ପଡ଼େ ତେଣୁ କମ୍ ତ ରେଟ୍ ତ କମି ହେବନି ଆପଣ ଗୋଟେ କାମ କରନ୍ତୁ ନହେଲେ ଅଳ୍ପ କିଛି ଦିଅନ୍ତୁ ମୁଁ ତା'କୁ ଅର୍ଡ଼ର୍ କରିକି ଆଣିଲା ପରେ ପୁଣି ରେଷ୍ଟରେ ଆପଣଙ୍କୁ ଯେତିକି ପଡ଼ିବ ଆପଣ ଦେଇଦେବେ ମୁଁ ଆପଣଙ୍କୁ ଦେଇଦେବି ଆଣି ରେଟଟା ଆପଣଙ୍କୁ ମୁଁ କହି ପାରିବିନି ବର୍ତ୍ତମାନ ଆପଣ ଦିଅନ୍ତୁ ତା'ପରେ ଯେତିକି ପଡ଼ିବ ମୁଁ କହିଦେବି ଆପଣଙ୍କୁ ଜୋତା ଆସିଲା ପରେ ଆପଣ ଆଜି ଆପଣ ଆଜି ଦେଇ ପାରିବେ କି ଦୁଇଶହ ଟଙ୍କା ଠିକ୍ ଅଛି ଏ ଭଳିଆ ହାଲୁକା ଜୋତା ଆଉ ମାନେ ଯେଉଁ ଭଳିଆ ଖୋଜୁଛନ୍ତି ଆପଣ ସେହିଭଳିଆ ଜୋତା ହିଁ ମିଳିଯିବ ଆପଣଙ୍କୁ ଆପଣ କାଲି ଆଣିକି ଆଡ଼ଭାନ୍ସ୍ ଦିଅନ୍ତୁ ଦେଲେ ଠିକ୍ ହେଇଯିବ ମୁଁ ଆପଣଙ୍କୁ ଦେଇଦେବି ଆପଣ ଆଡ଼ଭାନ୍ସ୍ ଦେବାର ପାଞ୍ଚଦିନ ଧରିକି ଚାଲନ୍ତୁ ତା'ପରେ ଦେଇ ଦେବି ନାଇଁ ସେଭଳିଆ ଜୋତା ଆମ ପାଖରେ ନାହିଁ ତେଣୁ ଆମେ ଆପଣଙ୍କ ପାଇଁ ମଗାଇବୁ ବାହାରୁ ତେଣୁ ଯାହା ହେଲେ ବି ଟିକେ ଲେଟ୍ ହେବ ଆପଣଙ୍କୁ ଟିକେ ଅପେକ୍ଷା କରିତେ ପଡ଼ିବ ହଁ ପାଞ୍ଚଦିନ ଭିତରେ ଆପଣଙ୍କୁ ଦେଇ ଦେବି ଆଉ ନମ୍ବରଟା ମୋତେ ଦେଇକି ଯାଆନ୍ତୁ ମୁଁ ଆପଣଙ୍କୁ କଲ୍ କରିକି ଡାକିଦେବି ଆଜ୍ଞା ଆସନ୍ତୁ ତା'ହେଲେ